ବୌଦ୍ଧ ଜିଲ୍ଲାରେ ମୁଖ୍ୟତଃ ବ୍ରାହ୍ମଣ କେଉଟ ଗିଙ୍ଗ୍ରା ଶୂଦ୍ର ଧୀବର ମାଳି ପାଣ ତନ୍ତୀ ଚଷା ଇତ୍ୟାଦି ବସବାସ କରନ୍ତି ଏମାନଙ୍କ ମଧ୍ୟରେ ମୁଖ୍ୟତଃ ହେଲା ବ୍ରାହ୍ମଣ ଜାତି ମୁଖ୍ୟତଃ ଭଗବାନ ସମାନ ଏମାନେ ଭଗବାନଙ୍କ ସହିତ ସମାନ ବୋଲି ଲୋକମାନେ କହନ୍ତି ଲୋକମାନଙ୍କର ବିଶ୍ଵାସ ଅଛି ଯେ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେଲେ ପିତୃପୁରୁଷ ଶାନ୍ତି ହୁଅନ୍ତି ଆମ ବୌଦ୍ଧ ଜିଲ୍ଲାରେ ଆଞ୍ଚଳିକ ସମ୍ବଲପୁରୀ ଭାଷା ପ୍ରଚଳିତ ଏଠାରେ ଲୋକମାନେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା କରନ୍ତି